ହ୍ୟାଲୋ ହଁ ବୁଢ଼ା ହେଇଥା କ'ଣ କରୁଛ ପୁଅ ଆଉ ଦେହ ସବୁ ଭଲ ଅଛି ବାପା ବୋଉଙ୍କର ଦେହ ଭଲ ଅଛି ହଁ ଭଲ ଅଛି ଆଉ ଆଉ ହଁ ମାମୁଁଙ୍କ ଦେହ ଭଲ ଅଛି ଆଉ ଆଉ ଇଏ ବୋହୁ ପିଲା କ'ଣ କରୁଛନ୍ତି ତୁମ ପିଲାମାନେ କେତେଟା ବେଳକୁ ଆସିବେ ଆଉ ମାମୁଁ ମାଇଁଙ୍କ କଥା ମନ ପଡ଼ୁନଥିଲା କି ଆଜି ମନେପଡ଼ିଲା ଆମେ ବହାରିଛୁ ଯିବୁ ବୋଲି ତୁମ ଗାଆଁକୁ ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ସୁବିଧା ନାହିଁ କ'ଣ ଏତେ ଏତେ ଦିନର ମନ୍ଦିର ହେଲାଣି ସୁବିଧା କିଛି କରିନାହାନ୍ତି ପାଣି ଅସୁବିଧା ଅଛି ଆଉ କ'ଣ ପାର୍କ ହେଇଛି ନା ନାହିଁ କ'ଣ କ'ଣ ଅସୁବିଧା ହେଇଛି କହିଲେ କ'ଣ ସୁବିଧା କରାହେବ କହୁନ ଆଉ ତାହେଲେ କ'ଣ ସୁବିଧା କରିଛନ୍ତି ତୁମର ଜଗନ୍ନାଥ ମନ୍ଦିର ଠି ହଁ ହେଉ ଆଉ ତାହେଲେ ତୁମର କିଏ ଚିହ୍ନା ପରିଚୟ ଅଛନ୍ତି କି ଯାହାକୁ କହିବାକୁ ହଁ ହଁ ହଉ ମୁଁ ମାମୁଁଙ୍କୁ କହିବି ଆଉ ବସିବା ପାଇଁ ଚଉକି କରିବା ପାର୍କ କରିବା ସେଇ ମନ୍ଦିର ଭିତରେ ଲାଇଟ୍ ଲଗେଇବା ଯିବା ପାଇଁ ସିଡ଼ି କରିବା ଆଉ ମାମୁଁଙ୍କୁ କହିକି ମୁଁ ଏମ୍ଏଲ୍ଏକୁ ସେ କହିବେ ଆଉ ଆଉ ଚାରିପଟକୁ ଚାରିପଟ ଯାକ ଗଛପତ୍ର ଲଗେଇଲେ ଆହୁରି ଭି ଭଲ ହେବ ତୁଳସୀ ପତ୍ର ତୁଳସୀ ଗଛ ତୁଳସୀ ଗଛ ଲଗେଇଲେ ଜଗନ୍ନାଥଙ୍କ ଚାରିପଟେ ବହୁତ ଭଲ ହେବ ସେଇ ଗୋଟିକ ଠାକୁରଙ୍କ ବହୁତ ଇଏ ବେଲ ଗଛ ତା' ଚାରିପଟରେ ଇଏ ବଉଳ ଗଛ ଏମିତି ଲଗେଇବା ଆଉ ଯାହା କିଛି ନଥିବ ତା' ଚାରି ପାେଖ ଯାହା ଯାହାନଥିବ ସବୁ ମାମୁଁଙ୍କୁ କହିବା ସେ ସବୁ ସୁବିଧା କରିବେ ଆଉ ଭିତରେ ଗୋଟିଏ ମାମୁଁଙ୍କୁ କହିଲେ ସେ ଏମ୍ଏଲ୍ଏକୁ କହିକି ଗୋଟିଏ କୂଅ ଅଛି କି ନାହିଁ ହଉ ତା' ହେଲେ ମାମୁଁଙ୍କୁ କହିବା ଆଉ ଏମ୍ଏଲ୍ଏକୁ କହିବେ ଗୋଟିଏ କୂଅ ଖୋଳିବେ ପାଣିର ସୁବିଧା କରିବା ବୁଢ଼ା ବୁଢ଼ୀ ଗଲେ ପୁଣି ହଇରାଣ ହେବେ କି ନାହିଁ ହଁ ହଉ ମୁଁ ମାମୁଁଙ୍କୁ କହିକି ସବୁ ବ୍ୟବସ୍ଥା କରିବି ଆଉ ହଁ ହଉ